ନଅ ଡିସେମ୍ବର ଉଣେଇଶ ସତୁରୀ ଛବିଶ ଜାନୁଆରୀ ଉଣେଇଶ ଅଶି ବାଇଶ ନଭେମ୍ବର ଦୁଇ ହଜାର ଏକ ଛବିଶ ଅକ୍ଟୋବର ଦୁଇହଜାର ନଅ ଅଣତିରିଶ ଡିସେମ୍ବର ଦୁଇହଜାର କୋଡ଼ିଏ